ମୁଁ ସାଧାରଣତଃ ମଧ୍ୟାନ୍ନ ଭୋଜନରେ ଭାତ ଡ଼ାଲି ତରକାରୀ ଭଜା ପ୍ରସ୍ତୁତ କରେ ବାରମ ବାର ମଧ୍ୟରେ ରବିବାର ଶୁକ୍ରବାର ବୁଧବାର ଏ ସବୁଥିରେ ମୁଁ ଆମିଷ ଭୋଜନ କରିବା ପାଇଁ ଭଲପାଏ ଏସବୁ ରେ ମୁଁ ଆମିଷ ଭୋଜନରେ ମାଛ ମାଂସ ଅଣ୍ଡା ଇତ୍ୟାଦି ରାନ୍ଧେ ରାତ୍ରି ଭୋଜନରେ ରୁଟି ଡାଲମା ସନ୍ତୁଳା ଭଜା ମୁଁ ରୋଷେଇ କରିବି